ନମସ୍କାର

ହଁ ଅଛି

ହଁ ରୋଡ୍ ପଏଣ୍ଟରେ ନୁ ବାହରିବା ସବୁ ସୁବିଧା ଅଛି ସି ସି ଟି ଭି କ୍ୟାମେରା ଅଛି ରୋଡ୍ ପଏଣ୍ଟରେ ପାଣି ଲାଇଟ ଫାଇଟ ସବୁ ସୁବିଧା ଅଛି ମିଶିକିରି

ଆମେ କେଡ଼ିଏ ବାଇ କୋଡ଼ିଏ କେ କୋଡ଼ିଏ ହଜାର ଟଙ୍କା ନେବି ଆଉ ସିକୁରିଟି ଲକ୍ଷ ଟଙ୍କା ନେବି ନାଇଁ ନାଇଁ ସେମିତି କମ୍ କରି ଦେବା ନାଇଁ କେ ଆମେ ଆଉ ଏଇନେ ଦେବାର ଲାଗି ହେ

ଏଇନେ କୋଡ଼ିଏରୁ କମ୍ ନାଇଁ ଏବେ

ଲକ୍ଷ ଟଙ୍କା ପଡ଼ିବ କୋଡ଼ିଏ ବାଇ କୋଡ଼ିଏ କେ ଅଶୀ ହଜାର ଟଙ୍କା ଖଣ୍ଡେ ନେବି

ହଉ ଠିକ ଅଛି

ସିଓର୍ ସିଓର୍